ମୁଁ ଯାତ୍ରା ଦେଖିବାକୁ ଗଲି ସେଠାରେ ଫେଟ୍ ବିକା ହେଉଥିଲା ମୁଁ ସେଠାରୁ ଦୁଇଟି ଫେନ୍ ଆଣିଲି ମୋ ଘରର ଫେନ୍ ଖରାପ ଥିଲା ବୋଲି କମ୍ ମୂଲ୍ୟରେ ମିଳୁଥିଲା ବୋଲି ମୁଁ ଆଣିଲି ହେଲେ କିଛି ଦିନ ପରେ ଖରାପ ହୋଇଗଲା ମୋତେ ବହୁତ ଖରାପ ଲାଗିଲା